ମୁଁ ମୋ ଚାଷ ଜମିକୁ ପଶୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ଚାଷ ଜମିର ଚାରିପଟେ ମୁଁ ବାଉଁଶ ବାଡ଼ ଦେଇଛି ଯାହା ଫଳରେ କି ଗାଈ ଗୋରୁ ଏବଂ ବିଭିନ୍ନ ପଶୁମାନେ ଥାଏ ମୋ ଚାଷକୁ ଖାଇବେ ନାହିଁ ବା କ୍ଷତି କରିବେ ନାହିଁ ଏହା ଛଡ଼ା ଆମର ଲୋକମାନେ ବର୍ତ୍ତମାନ ଆମର ଜଙ୍ଗଲ ସଫା କରି ଦେଉଛନ୍ତି ଜଙ୍ଗଲ ସଫା କରିବା ଦ୍ୱାରା ହାତୀ ମାନେ ଆମର ବର୍ତ୍ତମାନ ଚାଷ ଜମିକି ଆସି ଆସି ଯାଉଛନ୍ତି ଯାହା ଫଳରେ ସେ ଚକଟେଇ କି ଆମର ବିଭିନ୍ନ ପ୍ରକାର ଚାଷକୁ ନଷ୍ଟ କରିପାରୁ ନଷ୍ଟ କରି ଦେଉଛନ୍ତି ଏବଂ ଏହି ଏହି ଏଥିରେ ଯେଉଁ ଧାନ ଚାଷରେ ଆମର ବିଭିନ୍ନ ପ୍ରକାର ପୋକ ହୋଇ ପୋକ ଲାଗିଯାଆନ୍ତି ଯାହା ଫଳରେ କି ସେ ଆମର ଧାନ ଚାଷ ବା ବିଭିନ୍ନ ଚାଷ କ୍ଷତି କରନ୍ତି ଏବଂ ଏଥିରୁ ଆମର କିଛି ଲାଭ ମିଳିନଥାଏ ସେଥିପାଇଁ ଆମ ଏହି ଧାନ ଚାଷ ବା ଅନ୍ୟାନ୍ୟ ଫସଲ ମାନକରେ ମୁଁ କୀଟନାଶକ ଔଷଧ ପକାଇ ଥାଏ ଯାହା ଫଳରେ କି ସେମାନେ ପୋକ ଗୁଡ଼ିକ ମୁଁ ମୋ ଚାଷ କୁ ନଷ୍ଟ କରନ୍ତି ନାହିଁ ଏବଂ ମୁଁ ସେଥିରୁ ଦୁଇ ପଇସା ପାଇଥାଏ